ନୂଆ ଯୋଗ ଅଭ୍ୟାସ କରିବା ସମୟରେ ମୁଁ ପ୍ରଥମେ ସୂର୍ଯ୍ୟ ନମସ୍କାରରୁ ଆରମ୍ଭ କରିଥିଲି ତାପରେ ଅନୁଲୋମ ବିଲମ ଏସବୁ ଓ କିଛି ଛୋଟ ଛୋଟ ବା ସହଜ ଆସନ ଗୁଡ଼ିକୁ ମୁଁ ପ୍ରଥମେ ଦୁଇରୁ ତିନ ମାସ ପର୍ଯ୍ୟନ୍ତ ଲଗାତାର ପ୍ରତିଦିନ କରୁଥିଲି ତାପରେ ମୁଁ ଯେତେବେଳେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଠିକ ପ୍ରଭାବ ବା ସେମାନଙ୍କ ଉପରେ ପ୍ରକ ପ୍ରକୃତ ଅଧିକାର ପାଇଗଲି ତାପରେ ମୁଁ ବିଭିନ୍ନ ପ୍ରକାର ଆସନ ଯେପରି ତାଡ଼ାସନ ବଜ୍ରାସନ ଏସବୁ କରି ନିଜର ଯୋଗ କୁ ମୁଁ ଆଗକୁ ବଢ଼ାଇ ଚାଲିଥିଲି ପ୍ରଥମେ ପ୍ରଥମେ ଯେହେତୁ ମୁଁ ଏତେ ଶକ୍ତିଶାଳୀ ବା ନିଜେ ପ୍ରସ୍ତୁତ ନଥିଲି ସେ ଶାରୀରିକ ସ୍ତରରେ ହଉ କିମ୍ବା ମାନସିକ ସ୍ତରରେ ହଉ ତେଣୁ ମୋର ଗୁରୁ ମୋତେ ପ୍ରଥମେ ବିଭିନ୍ନ ପ୍ରକାର ସହଜ ସହଜ ଓ ସ୍ୱାସ୍ଥ୍ୟ ଉପଯୋଗୀ ଆସନ ସବୁ ଶିଖାଇଥିଲେ ଯାହା ଦ୍ୱାରା କି ମୋର ଶାରୀରିକ ମାନସିକ ସ୍ତର ସହ ଧର୍ଯ୍ୟ ଧରିବାର ଶକ୍ତି ମଧ୍ୟ ବଢ଼ିଥିଲା ତାପରେ ପରେ ମୁଁ ଧୀରେ ଧୀରେ ବିଭିନ୍ନ ପ୍ରକାର ଆସନ ସବୁ ଚେଷ୍ଟା କରି ମୋର ଯୋଗକୁ ଆଗକୁ ବଢ଼ାଇ ଚାଲିଥିଲି